ହଁ କହ ରାହୁଲ ହଁ କ'ଣ ହେଲା କୁହନ୍ତୁ କ'ଣ କହୁ ନାହାନ୍ତି

ନୋଟିସ୍ ଆସିନି କ'ଣ ପାଇଁ ନା ମୁଁ ଆଟେଣ୍ଡାନ୍ସ୍ ସବୁ ପିଲାଙ୍କର ଚେକ୍ କରୁଥିଲି ଚେକ୍ କଲା ମଧ୍ୟରେ ମୁଁ ବି କିଛିଟା ତୁମ ବିଷୟରେ ଶୁଣିବାକୁ ପାଇଲି ଝଗଡ଼ା କରୁଛ ମାରପିଟ୍ କରୁଛ ଇଏ କରୁଛ ସେଥିପାଇଁ ମୁଁ ତୁମର ବାତିଲ କରିଦେଇଛି ମୁଁ ଆପଣଙ୍କ ପ୍ୟାରେଣ୍ଟସ୍ ସହ କଥା ହେବାକୁ ଚାଁହୁଛି ଆଉ ମୁଁ ବି ଦେଖୁଥିଲି ମ୍ୟାଡ଼ାମ୍ମାନଙ୍କ ସହ ଡ଼ିସକଶ୍ କରୁଥିଲି କି ମୋର ଆଟେଣ୍ଡାନ୍ସ୍ ସବୁ ସବୁ ପିଲାଙ୍କର ମୁଁ ଚେକ୍ କରୁଥିଲି ଆମର ପୁରା ଆବସେଣ୍ଟ୍ ଅଛି ବୋଲି ମୁଁ ଆପଣଙ୍କ ପ୍ୟାରେଣ୍ଟସ୍ ସହ କଥା ହେବା ପାଇଁ ଚାହୁଁଛି ବରାବର କରିବା ଠି କିଛି ନାଇଁ ବେଶି ତୁମର ଗଣ୍ଡଗୋଳ ମାରପିଟ୍ ବେଶି ଥାନାବାଡ଼ି କେସ୍ ହେଉଛି ପ୍ୟାରେଣ୍ଟସ୍ ଅନ୍ୟ ପ୍ୟାରେଣ୍ଟସ୍ ମା ମାନେ ଆସିକିନି କମ୍ପ୍ଲେନ୍ କରୁଛନ୍ତି ଯେ ରାହୁଲ ମୋ ପିଲାଙ୍କୁ ମାରିଛି ଇଏ କରିଛି କେତେ ସମ୍ଭାଳିବି ଇଏ କରିବି ସେଥିପାଇଁ ମୁଁ କିଛି ନେଇ ପାରୁନାହିଁ ଡିସ୍କସ୍ ମୁଁ ଦେଖି ସାରିଛି ଆଟେଣ୍ଡାନ୍ସ୍ ଚେକ୍ କରିସାରିଛି ଠିକ୍ ଅଛି ଆପଣଙ୍କ ତୁମେ ମାରିଲ ଠିକ୍ ଅଛି କାହାର ଯଦି ମେଡ଼ିକାଲ୍ କେସ୍ ହେଇ ଯାଉଛି ସେ କ'ଣ ତମକୁ ପଚାରିବେ ସେମାନେ ସାର୍ମାନଙ୍କ ଉପରେ ଆସି କରିବେ କି କ'ଣ ହେଇଛି ସର୍କଲ୍ ହେଉ କି ନ ହେଉ ତୁମେ ସେ ଦୁଇ ଜଣ ଭିତରେ ତୁମେ ଡିସକସନ୍ କରି ନେଇଥାନ୍ତ ଆମ କତିକି କାଇଁ କଥା ଆସୁଥିଲା କ'ଣ କରିବା କିଛି ନାଇଁ ମୁଁ ଆପଣଙ୍କ ମାମା କିମ୍ବା ବାପାଙ୍କ ସହ କଥା ହେବା ପାଇଁ ଚାହୁଛି ତା'ପରେ ମୁଁ ଏକ୍ଜାମ୍ ଫାଇନାଲ୍ କରିବା ପାଇଁ ଡିସ୍କସ୍ କରୁଛି ଠିକ୍ ଅଛି ଠିକ୍ ଅଛି ହଉ ହଉ ମୁଁ ଆପଣଙ୍କ ସହିତ କଥା ହେଉଛି